ଆଜିକାଲି ସବୁଠୁରୁ ଅଧିକା ବ୍ୟବହୃତ ହେଉଥିବା ଆପ୍ଗୁଡ଼ିକ ହେଉଛି ୟୁଟ୍ୟୁବ୍ ଇଷ୍ଟାଗ୍ରାମ୍ ଫେସବୁକ୍ ଫ୍ରିଫାୟାର୍ ଏମାନେ ବିଭିନ୍ନପ୍ରକାର ଅଛି ଆପ୍ଗୁଡ଼ିକ ସ୍ମାର୍ଟ୍ଫୋନ୍ ୟୁଜ୍ କରିବାର ବ୍ୟବହାର କରିବାର ବିଭିନ୍ନ ପ୍ରକାର ଫାଇଦା କ୍ଷତି ରହିଛି ଫାଇଦା ଦେଖିବାକୁ ଗଲେ ଆମେ ବିଭିନ୍ନପ୍ରକାର ନ୍ୟୂଜ୍ଗୁଡ଼ିକ ମଧ୍ୟ ପାଇପାରୁଛେ ଜଲ୍ଦି ସ୍ମାର୍ଟ୍ଫୋନ୍ ୟୁଜ୍ କରିବା ଦ୍ୱାରା ଆଉ କ'ଣ ପାଠ ପଢ଼ିବାରେ ମଧ୍ୟ ଆମକୁ ସାହାଯ୍ୟ କରୁଛି ଆମେ କୌଣସି ବିଷୟ ଜାଣିପାରୁନେ ତ ତାକୁ ଏଇ ମୋବାଇଲ୍ ଦ୍ୱାରା ଜାଣିପାରୁଛେ ମୋବାଇଲ୍ ଦ୍ୱାରା ଆମେ ଏବେ ଏ ଆଇ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ବ୍ୟବହାର କରିବାକୁ ମଧ୍ୟ ଜାଣିପାରୁଛେ ଆଉ କ୍ଷତି ଦେଖିବାକୁ ଗଲେ ଏହା ପିଲାମାନଙ୍କୁ ବହୁତ କ୍ଷତି ଦେଖାଉଛି ମାନେ ପିଲାମାନେ ଏହାଦ୍ୱାରା ଅଧିକା ଆଟ୍ରାକ୍ଟିଭ୍ ହେଇଯିବା ୟା ମାନେ ଆକର୍ଷିତ ହେଇ ବିଭିନ୍ନ ବହୁତ ସମୟ ନଷ୍ଟ କରୁଛନ୍ତି ଏଇ ଫୋନ୍ ବ୍ୟବହାର କରି ଆଉ ପିଲାମାନେ ଛୋଟଛୋଟ ପିଲାମାନେ ଏବେ କାର୍ଟୁନ୍ ଏଇଗୁଡ଼ାକ ଦେଖିକି ନିଜ ସମୟ ବର୍ବାଦ କରୁଛନ୍ତି ଗେମ୍ ଏଗୁଡ଼ାକ ଖେଳିକି ନିଜ କ୍ୟାରିଅର୍କୁ ନଷ୍ଟ କରୁଛନ୍ତି ତ ଲାଭ ଗୁଡ଼ାଏ ଅଛି କିନ୍ତୁ କ୍ଷତି ବି ତା'ଠାରୁ ଅଧିକା ଅଛି ସେମତି କି ନାହିଁ ଖାଲି ଲାଭ ଅଛି ମୋ ମୋ ମତରେ ତ ସ୍ମାର୍ଟ୍ଫୋନ୍ ୟୁଜ୍ କରିବାର ଯେତିକି ଲାଭ ଅଛି ସେତିକି ଫିଫ୍ଟି ପରସେଣ୍ଟ ପଚାଶ ପ୍ରତିଶତ ଯଦି ଲାଭ ରହୁଛି ପଚାଶ ପଚାଶ ପ୍ରତିଶତ କ୍ଷତି ମଧ୍ୟ ରହୁଛି ସେଇଟା ହେଉଛି କଥା ଆଉ